ସାର୍ ନମସ୍କାର

ହଁ ହଁ ସାର୍ ଅଁ ହଁ ହଁ ଆମର ଗାଁରେ ଆମର ଗାଁରେ କି ସାର୍ ହଁ ହଁ ହଁ ଏଇଗୁଡ଼ା ଆଜ୍ଞା

ହଉନି ଆଜ୍ଞା ହେଲେ ତ ଭଲ ହେଇଥାନ୍ତା ହୁଁ ହୁଁ ହଁ ଏଇ ବେଶୀ ହଇରାଣ ହୋଇ ଯାଉଛୁ ଆଜ୍ଞା ଆମର ଗାଁରେ ଏଇଟା ବେଶୀ ହଇରାଣ ହେଇ ଯାଉଛୁ ହେଲେତ ଭଲ ହେବ ଅଁ ହଁ କେବେଠୁ ସାର୍ମାନେ ଆସୁଛନ୍ତି କହୁଛନ୍ତି କିଲେ ବୋଲି ଏଇଟା ହେଲେ ହେଲେ ଭଲ ହବ ମୁଇଁ ଏଇଠିରୁ ଗଲେ କହିବି ନାଇଁକି ଆପଣଙ୍କର ଫୋନ୍ ନମ୍ବର୍ ଦେଇଥାନ୍ତୁ କହିଥିବି ମୁଇଁ ଆପଣଙ୍କୁ ଫୋନ୍ କରି କହିବି ହଉ ହଉ

ହଏ ହଏ ବେଶୀ ଲୋକ ତ ବେଶୀ ଲୋକ ସବୁବେଳେ ବା ରାସ୍ତାଘାଟ ତ ଠିକ ନଥିବାକୁ ଇଆଡ଼େ ସେଟା ହେଲେ ତ ଭଲ ହେଇଥାନ୍ତା ଏବେ ତ ଖରାଦିନ ବୋଲି କିଛି ନାଇଁ ବର୍ଷା ଦିନ ମିଳିଯିବ ଆଜ୍ଞା ସେଇଟା ମିଳିଯିବ

ହେଲେ ଆଜ୍ଞା ଭଲ ହବ କରଦିଅନ୍ତୁ ଏଇଟା କେବେ ହବ ଆଜ୍ଞା କର୍ବେ ମୁଇଁ କହିବି ନାହିଁକି ଆଜ୍ଞା କେବେ କର୍ବେ କୁହନ୍ତୁ ଏଇଟା କେବେ ଜଲ୍ଦି ଟିକିଏ ହେଲେବି ଭଲ ହବ ଏକା ହଁ ୟାକୁ ବର୍ଷା ଦିନେ ଠିକ ନାଇଁ ଏବେ ଏ ଆଜି କାଲି ବୋଲି ଚଳି ଯାଉଛୁ ଆଜ୍ଞା ବର୍ଷା ଦିନେ ତ ବେଶୀ ହେଇ ଯାଉଛୁ ବର୍ଷା ଦିନେ ତ ସବୁ ଜ୍ୱର ହୁଅନ୍ତି ବେମାର ହେଇ ଯାଉଛନ୍ତି କେତେ ଲୋକ ଏମତି ଖରାପ ବି ହେଇ ଯାଉଛନ୍ତି ଜ୍ଵରରେ ପଡ଼ି ହଁ ହଁ ହଉ ହଉ ନାଇଁ ନାଇଁ ଭଲ ହେଲା ମୁଇଁ ଆଜି ଆଇଲି ହେଲେ ଆପଣଙ୍କୁ ଦେଖିଲି ଆପଣଙ୍କ ଫୋନ୍ ନମ୍ବର୍ ଲେଖି ଦେଇଥାନ୍ତୁ ଆଜ୍ଞା ମୁଇଁ କହିକରି ଫୋନ୍ କରିବି ହଁ ହଁ ଦିଅ ହେଲେ ହଉ ଆଜ୍ଞା କେବେ ଆଇବେ କେବେ କହିବି ହଁ ମୁଇଁ ଫୋନ୍ କରିବି ଆଜ୍ଞା କାଲ୍କି ପହରଦିନକୁ ଆସନ୍ତୁ ହଉ ହ ହଉ ଆଜ୍ଞା ଅଁ ହଉ ରହିଲି